ହଁ ମୁଁ ଭାବୁଛି କି ଅନ୍ୟ ଗ୍ରହରେ ମଧ୍ୟ ଜୀବନ ଅଛି କାରଣ ଅନ୍ୟ ଗ୍ରହମାନଙ୍କରେ ମଧ୍ୟ ଆମ ପୃଥିବୀ ପୃଷ୍ଟର ଲୋକ ସେଠି ପହଞ୍ଚି ପାରିଲେଣି ସେଠି ଘର ଦ୍ୱାରା କରିକି ରହିଲେଣି ମଧ୍ୟ ସବୁ ଗ୍ରହର ଲୋକମାନେ ଯେଉଁ ବୈଜ୍ଞାନିକ ମାନେ ସବୁ ଗ୍ରହରେ ଏବେ ପହଞ୍ଚି ଗଲେଣି ତେଣୁ ମୁଁ ଭାବୁଛି ସବୁ ଗ୍ରହରେ ଜୀବନ ଅଛି